ଭାରତ ର ସବୁଠାରୁ ଲୋକପ୍ରିୟ ଖେଳ ହେଲା କ୍ରିକେଟ୍ ହକି ଫୁଟବଲ୍ ଯୋଉଠୁ ଆମ ଖେଳ ହେଲା କ୍ରିକେଟ୍ ଆମ କ୍ରିକେଟ୍ ହିଁ ପ୍ରିୟ ଆଉ ଯୋଉଠି ଖିଲାଡ଼ି ମାନେ ଅଛନ୍ତି ବିରାଟ କୋହଲି ରୋହିତ ଶର୍ମା ଏମ୍ଏସ୍ ଧୋନି ସଚିନ ତେନ୍ଦୁଲକର୍ ସଚିନ ତେନ୍ଦୁଲକର୍ କୁ ତ ଗଡ଼୍ ଫାଦର୍ କୁହନ୍ତି ଯାହାକି ଆମେ କ୍ରିକେଟ୍ ହିଁ ଖେଲୁଁ ଯେଉଁ ମ୍ୟାଚ୍ ରେ ହେଲେ ଆମେ କ୍ରିକେଟ୍ ହିଁ ଖେଲିବାକୁ ଯାଉ ଆରୁ କିଛି ନି ପଇସା ଯେତେ ବି ଥାଉ ଆମେ କ୍ରିକେଟ୍ ହିଁ ଲଗେଇକରି ଖେଲୁଁ ଆମେ ରାତି ଦିନ୍ କ୍ରିକେଟ୍ ହିଁ ଖେଲୁଁ ଆମ୍ର୍ କ୍ରିକେଟ୍ ହିଁ ପସନ୍ଦ ଆରୁ ଅଧେ ଲୋକ୍ ଫୁଟବଲ୍ ବି ମ୍ୟାଚ୍ ଖେଲନ୍ ଯେ ଆମେ ଫୁଟବଲ୍ ମୁଁ ତ ଖେଲି ଜାନୁନି ତ ଦେଖୁ ଆମେ ଦେଖିକି ଜାନିଜିସୁଁ ଖେଲି ତ ଜାନୁନି କ୍ରିକେଟ୍ ବେଲେ ଆମେ ଜାନିଛୁଁ ନା କ୍ରିକେଟ୍ ବେଲେ ଅଲ୍ରାଉଣ୍ଡର୍ ମୁଁ ମୋର୍ ସାଙ୍ଗମାନେ ବି ସବୁ ଆମେ ଯେତେ ଅଛୁଁ ସବୁ ଅଲ୍ରାଉଣ୍ଡର୍ ନା ବୋଲିଂ କରୁଁ ବ୍ୟାଟିଂ କରୁଁ ଫିଲ୍ଡିଂ କରୁଁ କିପର୍ କରୁଁ ସବୁ ଆଉ ଫୁଟବଲ୍ ବେଲେ ତ ଫୁଟବଲ୍ ର ତ କିଛି ଜାନୁ ନାଇ ହକି ବି ଖେଲୁନ୍ ବି ଖେଲୁନ୍ ହକି ବି ତ ଆମର୍ ଆମ ହକି ବି ଗୁଟେ ଖେଲ ଫୁଟବଲ୍ ଗୁଟେ ବି ଫୁଟବଲ୍ ହକି ର ଏତେ ଜାନୁନି ତ ଫୁଟବଲ୍ ଆଉ କ୍ରିକେଟ୍ ର ଖେଲ ଅଧିକ ଜାନୁ କ୍ରିକେଟ୍ ହିଁ ଆମର୍ ପ୍ରିୟ